ହଁ ଭାଇ ମୁଁ ଏହି ଯେଉଁ ଶାର୍ଟଟା ପିନ୍ଧିନି କି ଏ ଶାର୍ଟଟା ଅଶୋକା ଗାର୍ମେଣ୍ଟରୁ କିଣିଥିଲି ଆଉ ମୁଁ ଆଗରୁ ସବୁ ଶାର୍ଟ ଗୁଡ଼ା କିଣୁଥିଲି ଯେ ଟିକେ କମ ପଇସାରେ ପିନ୍ଧୁଥିଲି କିନ୍ତୁ ବର୍ତ୍ତମାନ ଯେଉଁ ଶାର୍ଟଟା ପିନ୍ଧିଛି ଏ ଶାର୍ଟଟା ଭାରି ଭଲ ଲାଗୁଛି ଆଉ ସେ ଦୋକାନବାଲା ବି ଯିଏ ବିକ୍ରି କରୁଥିଲା ସେ କହିଲା ଆଉ ସାର୍ ଏହିଟା ନିଅନ୍ତୁ ଆଉ କଟନ୍ ଶାର୍ଟଟା ଭଲ ଲାଗିବ ଆଉ ତ ଆଉ ଥଣ୍ଡା ଲାଗିବ ବୋଲି କହିଲା କହିବାରୁ ମୁଁ ମଧ୍ୟ ମୁଁ ପ୍ରାୟ ପାଞ୍ଚଶହ ଛଅଶହ ଦେଇ କରି କିଣେ ଆଗରୁ ଶାର୍ଟ ଗୁଡ଼ାକ ଆଉ ଏହିଟା ମୁଁ ଗୋଟିଏ ଶାର୍ଟ ଦେଖାଇଲା ନଅଶହ ଟଙ୍କା ଆଉ ଗୋଟିଏ ମୁଁ ଯେଉଁଟା ପିନ୍ଧିଛି ଏହିଟା ହଜାର ଟଙ୍କା କହିଲା ଆଉ ହେଉ ଠିକ ଅଛି ମୁଁ ହଜାର ଟଙ୍କା ଦେଇକି ଶାର୍ଟଟା କିଣିଲି ଆଉ ତା'ପରେ ଘରକୁ ଆସିକରି ପଛଦିନ ମୁଁ ସେ ଶାର୍ଟଟା ଇଉଜ୍ କଲି ଆଉ ବର୍ତ୍ତମାନ ମୁଁ ତ ପିନ୍ଧୁଛି ଦେଖୁଛନ୍ତି ଆଉ ଭଲ ଲାଗୁଛି କିନ୍ତୁ ସେ ଅଶୋକ ଗାର୍ମେଣ୍ଟ ବହୁତ ଗୁଡ଼ା ଆଇଟମ୍ କିନ୍ତୁ ଭଲ ଜିନିଷ ଗୁଡ଼ା କେତେ ରଖିଛି ବାଛି ଜାଣିବାର ଅଛି ଆଉ ସେଠୁ ସିଲେକ୍ଟ କରି ଜାଣିବାର ଅଛି ଆଉ ନହେଲେ ରେଟ୍ଟା ଟିକେ ଅଧିକ ରହୁଛି ସିନା କିନ୍ତୁ ଭଲ କ୍ୱାଲିଟି ଜିନିଷ ମିଳୁଛି ଆଉ ଶାର୍ଟଟା ବି ତେଣୁ ମୁଁ ଆଉ ଯେତିକି ସବୁ ଶାର୍ଟ ପ୍ୟାଣ୍ଟ କିଣିବି ସବୁ କଟନ୍ର ଆଉ ଭଲ ଟିକେ ଦେଖିକିନା ଦାମିକିଆରେ ଏକା କିଣିଲେ ମୋ ଦେହ ପାଇଁ ଭଲ ରହୁଛି ଆଉ